ହଁ ଆମେ ବାପା ମାଆଙ୍କ ବିିଷୟରେ କବିତାଟେ ଲେଖିଛୁ ଆଉ କବିତାରେ ସେମାନେ ଶୁଣି ଦେବେ ବହୁତ ପସନ୍ଦ କରନ୍ତି ସେମାନେ ଆଗ କେମିତି ପସନ୍ଦ କରନ୍ତି ବାପା ମା' ବିଷୟରେ ଆମେ କହିିବୁ ବାପା ମା' ଅଛି ତ ଆମେ ଭଲ ପାଇଁ ଯାହା କରନ୍ତି ସବୁ ସେଥିପାଇଁ ହିଁ ଆମେ ବହୁତ ଖୁସି ବାପା ମା' ଥିଲେ ସବୁ ଅଛି ଦୁନିଆରେ ଏଥିପାଇଁ ତ ତାଙ୍କ ପାଇଁ ଗୋଟିଏ କବିତାଟେ ଆମେ ଲେଖିକି ରଖିଛୁଁ ଆଉ ତାଙ୍କୁ ଶୁଣାଇଲେ ସେମାନେ ଖୁସିରେ ରୁହନ୍ତୁ